ମୁଁ ପ୍ରତ୍ୟେକ ଦିନ ସକାଳୁ ଭୋରରୁ ଉଠି ମୋର ଦେହ ପାଇଁ ମୁଁ ଦୌଡ଼ା ଦୌଡ଼ି କାମ କରିଥାଏ

ବ୍ୟାୟାମ ବ୍ୟାୟାମ ଏବଂ ଖେଳ ପ୍ରତି ସବୁବେଳେ ମୁଁ ଦୌଡ଼ିବାରେ ମନ ଭଳାଏ ଦୌଡ଼ିବା ଦ୍ୱାରା ନିଜର ଦେହ ସୁସ୍ଥ ଶାନ୍ତ ଓ ନିର୍ମଳ ରହିଥାଏ ଏବଂ ଦୌଡ଼ିବା ଦ୍ୱାରା ଶାରୀରିକ ବିକାଶ ଓ ନିଜର ଦେହ ରୋଗମୁକ୍ତ ବି ହୋଇଥାଏ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ଶକ୍ତ ହୋଇଥାଏ

ରକ୍ତ ଚଳାଚଳ ବି ସୁବିଧାରେ ହୋଇଥାଏ ଆମ ଶରୀରକୁ ଶାନ୍ତ ନିର୍ମଳ ରୋଗମୁକ୍ତ କରିବାକୁ ହେବାକୁ ହେଲେ ଦୌଡ଼ିବା ଆବଶ୍ୟକ ଏବଂ ବ୍ୟାୟାମ କରିବା ନିହାତି ଜରୁରୀ ତା'ହେଲେ ଯାଇ ଆମର ଦେହ ମୁକ୍ତ ଶାନ୍ତ ହୋଇଥାଏ